ଆମର ଓଡ଼ିଶାରେ ସଂସ୍କୃତ କିମ୍ବା ଇଂରାଜୀ ବୋଲି ଅନ୍ୟ ଭାଷା ମାନେ ଆମର ଓଡ଼ିଆ ଭାଷା ଓଡ଼ିଆ ଭାଷା କାହିଁକିନା ଆମର ଓଡ଼ିଶାର ଆମର ମାତୃଭାଷା ହେଉଛି ଓଡ଼ିଆ ଆମେ ଓଡ଼ିଆ ହିଁ ବ୍ୟବହାର ବହୁତ ଭଲ ଭାବରେ ବ୍ୟବହାର କରୁ

ବାହାରେ ବାହାରେ ମାନେ ବାହାରେ ବୋଲେ ତାମିଲନାଡ଼ୁ ଆନ୍ଧ୍ରପ୍ରଦେଶ ଗଲେ ଇଂରାଜୀ ଇଂରାଜୀ ଭାଷାରେ ବି ବହୁତ କଥାବାର୍ତ୍ତା କରିଥାନ୍ତି ଆମକୁ ଆମର ଓଡ଼ିଶାରେ ଆମକୁ ଓଡ଼ିଆ ଭାଷାଟା ବହୁତ ଭଲ ଲାଗେ ଓଡ଼ିଆ ଭାଷା କହିଲେ ଆମେ ବହୁତ ଭଲ ଭାବରେ ବୁଝିପାରୁ ଆମର ମାତୃଭାଷା ହେଉଛି ଓଡ଼ିଆ ସେଥିପାଇଁ ଆମେ ସଂସ୍କୃତ ଇଂରାଜୀ କମ ବ୍ୟବହାର ହୁଏ ଆମର ଓଡ଼ିଆ ଭାଷାଟା ଅଧିକ ବ୍ୟବହାର କରିଥାଉ ଏବଂ କହିବାକୁ ଗଲେ ପଢ଼ା ପଢ଼ି ଲୋକ ଅଧିକାଂଶ ସଂସ୍କୃତ ଇଂରାଜୀ ୱାର୍ଡ଼ ଆମର ଓଡ଼ିଆ ଭାଷାରେ ବି ମିନିଙ୍ଗ ଯାକ ଗୋଟେ ଗୋଟେ ତାଙ୍କ

ଓଡ଼ିଆ ଓଡ଼ିଆ ଭାଷାରେ ବି ଇଂରାଜୀ ୱାର୍ଡ଼ ଗୋଟେ ଲାଗା ହିନ୍ଦୀ କରିଥାନ୍ତି ଓଡ଼ିଶାରେ ପଢ଼ା ପଢ଼ି ଲୋକ ବି ବହୁତ ଅଧିକାଂଶ ଲୋକ ହେଇଯାଏ ହେଇଛନ୍ତି ସବୁଆଡ଼େ ପଢ଼ା ପଢ଼ି ବି ବହୁତ ବଢ଼ିଗଲାଣି ସେଥିପାଇଁ ଆମେ ଓଡ଼ିଆ ଭାଷାଟା ବ୍ୟବହାର କରିଥାଉ